ଛୋଟବେଳେ ଆମ ଗାଁ ପୋଖରୀରେ ଆମେ ସାଙ୍ଗମାନଙ୍କ ସହ ସନ୍ତରଣ ଶିଖିଥାଉ ମୁଁ କୌଣସି ସନ୍ତରଣର ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇନାହିଁ କି ଶିଖିନାହିଁ ସାଙ୍ଗମାନଙ୍କ ସହ ଛୋଟବେଳେ ଯେଉଁ ପହଁରା ଏ ସନ୍ତରଣ ଶିଖିଥାଏ ଯଥା ବୁଡ଼ା ପହଁରା ଉଠା ପହଁରା ଚିତି ପହଁରା ସାଙ୍ଗମାନଙ୍କ ଠାରୁ ହିଁ ଶିଖିଥାଏ